ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ହଜାର ପଚାଶ ତିନି ହଜାର ପାଞ୍ଚ ଶହ ଲକ୍ଷେ ପଚାଶ ହଜାର ତିନିଲକ୍ଷ ସତୁରୀ ହଜାର ନଅଲକ୍ଷ